ନା କରିନୁ କେତେ କହୁଛନ୍ତି କି ଆମର ବି ଏଠି ସେଇ ଭଳିଆ କହୁଛନ୍ତି ଆପଣ ସେଠି ମୁଁ କହିଲି କମ୍ ରେଟ୍ରେ ଟିକେ ବୁଝନ୍ତୁ କମ୍ ରେଟ୍ ରାଜି ହେଉନାହାନ୍ତି କେଉଁ ଗାଡ଼ି ବୁଝିଲେ କି ବୋଲୋରୋ ନା ଟାଟା ଆଜ୍ଞା ବୋଲେରୋ ଯେଉଁ ମାନେ ବଡ଼ ବୋଲେରୋ ଆସୁଛି ନା ଏମିତି ଛୋଟିଆ ପଛ କ'ଣ ଗୁଣ୍ଡିଚାକୁ ଟିକେ ମାନେ ଅଧିକ ଟିକେ ମାନେ ଟିକେ ହେଇଯାଉଛି ଇଏ କେତେଟାବେଳେ ନେବା କଥା

ଆପଣ ଫାଷ୍ଟ ତମକୁ କହିବ ଫାଷ୍ଟ ଆମେ ସକାଳୁ ଯିବୁ

ହଁ ଆମେ ଦୁଇଟା ପରିବାର ଯିବୁ ମାନେ ଦୁଇଟା ପରିବାର ମାନେ ନଅ ଦଶ ଜଣ ଭଳିଆ ହେବେ ନଅ ଦଶ ଜଣ ହେବେ ଆଉ କେତେବେଳେ ପୁଣି ଆସିବା କେତେବେଳେ ନାହିଁ ଆସିଲାବେଳକୁ ପାଞ୍ଚଟା ଛଅଟା ଭଳିଆ ହେଇଯିବ ଫାଷ୍ଟ ଦର୍ଶନ କରାହେବ ତା'ପରେ ତା'ପରେ ନାହିଁ ନାହିଁ ଫାଷ୍ଟ ଦର୍ଶନ କରିକି ଫାଷ୍ଟ ପୁଣି ଟିକେ ଜଳଖିଆ ଖାଇବେ ତାପରେ ପୁଣି ବୁଲିତେ ଯିବେ ତା'ପରେ ପୁଣି ଆସିକି ଭୋଜି କରିବେ ନହେଲେ ଭୋଜି ନକଲେ ବି ଦେଖିବା ଯଦି କ'ଣ କହୁଛନ୍ତି ଭୋଜି ମନା କରୁଛନ୍ତି ନା କ'ଣ ତ ହୋଟେଲ୍ ହଁ ହୋଟେଲ୍ରୁ କହୁଛନ୍ତି ଖାଇଦେବେ ବୋଲି

ହୋଟେଲ୍ରୁ ଖାଇଦେଲେ ଆହୁରି ଭଲ ହୁଅନ୍ତା ଟାଇମ୍ ବି ମିଳନ୍ତା ଟିକେ ଆଉ ଛୁଆ ଦୁଇ ତିନିଟା କହୁଥିଲେ କ'ଣ ଗୁଣ୍ଡିଚାଘାଇରେ ଗାଧୋଇବେ ନା କ'ଣ କହୁଥିଲେ ହଁ କ'ଣ ଗାଧୋଇବେ ବୋଲି କହୁଥିଲେ ହେଠି କିଛି ଅସୁବିଧା ପାଣି ଅଧିକ ଅଛି କି ଅଳ୍ପ ପାଣି ତ ଲୋକ ଗାଧୋଉଛନ୍ତି ନା ଗାଡ଼ିଟା ମୁଁ ଠିକ୍ କରିବି ମୁଁ ବୁଝିବି ଦେଖିବା ଆଉ ବୁଝିବା ଦେଖିବା କେତେ କ'ଣ ନେଉଛନ୍ତି ହେ ଦୁଇ ତିନି ଜଣ ଅଛନ୍ତି ମୁଁ ବୁଝିଥିଲି ଗୋଟେ ସେ କହିଲେ ସେଇ ତିନି ହଜାର ଭଳିଆ କହିଲେ ଆଉ ଏ ଦୁଇଟା ଅଛନ୍ତି ହଉ ଏ ଦୁଇ ଜଣ ଅଛନ୍ତି ବୁଝିବା ଦେଖିବା ବୁଝିକି କଲ୍ କରିବା ଆଉ